ଆମେ କ୍ୟାମେରାରେ ଫଟୋ ଉଠାଇଥାଉ ବିଭିନ୍ନ ପ୍ରକାର ଆମର ଯେଉଁ ଘରେ ପୂଜାପର୍ବ ପାଳନ କରାଯାଏ ସେଥିରେ ଫଟୋ ଉଠାହୁଏ ଏବଂ ଝିଅର ଜନ୍ମଦିନ ହେଲା ପୁଅର ଜନ୍ମଦିନ ହେଲା ତାର ଫଟୋ ଆମେ ଏକାଠି କରି ରଖିଥାଉ କାହିଁକିନା ପୂର୍ବ ଭବିଷ୍ୟତରେ ମୋ ପିଲାମାନେ ତା ପିଲାମାନେ ବି ତାକୁ ଦେଖିବେ ତା'ପରେ ଆମେ କ୍ୟାମେରାରେ ମେମୋରି ଅଧିକ ଅଛି ମେମୋରି ଅଧିକ ରହିବା ଦ୍ଵାରା ଆମେ ଫଟୋ ଉଠାଇକିନା ରଖିଥାଉ ଏବଂ ଯଦି ଦରକାର ପଡ଼େ ଯଦି ମେମୋରି ଫୁଲ୍ ହେଇଯାଏ ତାକୁ ଆମେ ଲାପଟପ୍ରେ ମଧ୍ୟ ନେଇକି ରଖିଥାଉ କାହିଁକିନା ଭବିଷ୍ୟତରେ ଆମ ପିଲାମାନେ ତା ପିଲାମାନେ ତା ପିଢ଼ିମାନେ ଦେଖିପାରିବେ ଏବଂ ଫଟୋ ଉଠେଇକି ଫଟୋ ଉଠେଇବା ପାଇଁକିନା ଗୋଟେ ହଉଚି ସୁବିଧା ହେଉଚି କ'ଣ ଭଡ଼ାରେ ଆଣିକିନା ଫଟୋ ଉଠାଇବାରେ ଅଧିକ ପଇସା ଖର୍ଚ୍ଚ ହେଇଥାଏ ନିଜ ମୋବାଇଲ୍ରେ ଆମେ ନିଜେ ଫଟୋ ଉଠାଇଲୁ କୌଣସି ପଇସା ଖର୍ଚ୍ଚ ନାହିଁ ନିଜ ମୋବାଇଲ୍ ସେଭ୍ ହେଇକି ରହିଲା କାହାକୁ ମାଗିବାର ନାହିଁ କାହାଠୁ ଆଣିବାର ନାହିଁ ଆଗରୁ କ୍ୟାମେରାରେ ପୂର୍ବରୁ ଆଗରୁ ମୋବାଇଲ୍ ଯେପର୍ଯ୍ୟନ୍ତ ନ ବାହାରିଥିଲା ସେତବେଳେ କ୍ୟାମେରାରେ ଲୋକମାନେ ଫଟୋ ଉଠଉଥିଲେ ବର୍ତ୍ତମାନ ବି ମୋ ପାଖରେ ଅଛି ଗୋଟିଏ ଫଟୋ ମୋ ପାଖରେ କ୍ୟାମେରା ଫଟୋ ମୁଁ ସେଇଟା ଆଗକୁ କ'ଣ ବ୍ୟବହାର କରିପାରୁନି କାହିଁକିନା ସେଇ ଜିନିଷ ଆଉ ମିଳୁନି